ଓଡ଼ିଶାରେ ଆମ ରାଜ୍ୟରେ ଥାଏ ବହୁତ ଅନ୍ଧବିଶ୍ଵାସ ଜାତିକତାକେ ବି ଛୁଆଁ ଛୁଆ ଭେଦଭାବ ଏଇଟା ବି ଉଚ୍ଛେଦ କର୍ବାର୍ ଲାଗି ତ ଗମେଣ୍ଟ୍ ବି କିଛି ଆଇନ୍ରେ କହିଦେଇଛି ହେଲା ସେଟ୍କେ କିଛି ଠିକ୍ ମାତ୍ରାରେ ରହିବ ଏଇଟା ନେଇକରି କରିବା ତାରେ ଭେଦଭାବକେ ନକ ବି ସମସ୍ତଙ୍କୁ ଗୋଟେ ଆମର

ପ୍ରତ କିଛି ଲଗାକୁ ଆନ୍ କର ବୋଲି ପ୍ରଥା ଯେନ୍ଟା ଅନ୍ଧବିଶ୍ୱାସ